ଜୀବନ ଅଛି ମାନେ ସମସ୍ୟା ଅଛି ମୋ ଜୀବନରେ ବି ବହୁତ ଦୁଃଖସୁଖ ଭରି ରହିଛି ସମସ୍ୟା ବି ବହୁତ ଭରି ରହିଛି କ'ଣ କହିବି ମୋ ଜୀବନରେ ଗୋଟେ ବଡ଼ ଦୁଃଖ ଆସିଥିଲା ଥରେ ମୋ ବାପା ମାଁ ମୋ ଘରକୁ ବୁଲିବାକୁ ଆସିଥିଲେ ହଠାତ୍ କିନି ଶୁଣିବାକୁ ପାଇଲି ମୋ ବାପାଙ୍କର ଆକ୍ସିଡ଼େଣ୍ଟ ହେଇଯାଇଛି ଏତେ ବଡ଼ ଆକାରରେ ଦୁର୍ଘଟଣା ଆପଣ ବିଶ୍ଵାସ କରିପାରିବେ ନାହିଁ ମୋ ବାପାଙ୍କର ମୁଣ୍ଡଟି ପୁରା ଦୁଇଫାଳ ହୋଇଯାଇଥିଲା ଆଉ ମୋ ବଡ଼ଭାଇ ବି ନାହିଁ ମୋ ବଡ଼ଭାଇ ପୁରୀ ପଳେଇଛି ସେତେବେଳେ ସନ୍ଧ୍ୟା ସାତଟା ହବ ମୋ ସାନଭାଇ ବି ଆସିଲା ସେ ବି ଛୋଟ ପିଲା ମୁଁ କ'ଣ କରିଥାନ୍ତି ଆମେ ଭାଇଭଉଣୀ ମିଶି ଡାକ୍ତରଖାନାରେ ରଖିଲୁ ଡାକ୍ତରଖାନାରେ ସେ ବହୁତ ଟଙ୍କା ଟଙ୍କା ବି ଆମେ ଯୋଗାଡ଼କରି ବାପାଙ୍କୁ ଅପରେସନ୍ କରିବାକୁ ଗଲୁ ଭାଇ ଆସି ପହଞ୍ଚିଲା ସବୁ ଟଙ୍କା ସେ ଦେଇ ଅପରେସନ୍ କରେଇଲା କିନ୍ତୁ ଏତେ ଦୁଃଖ କଥା ମୋ ବାପା ଆଉ ଆମମାନଙ୍କୁ କେବେ ଦେଖିପାରିଲେ ନାହିଁ ତାଙ୍କର ଅ ଦୁର୍ଘଟଣାରେ ଦୁଇଟି ଆଖି ଚାଲିଯାଇଥିଲା ଆଉ ତାପରେ ଆମ ବାପା କୋମାରେ ପଳେଇଲେ କେତେଦିନ ପରେ ତାଙ୍କ ହୋସ୍ ଆଇଲା ସତ କିନ୍ତୁ ସେ ଆମକୁ ନଦେଖି ପାରିବାରୁ ବହୁତ ଦୁଃଖ ଅନୁଭବ କଲେ ଏତେ ବଡ଼ ଦୁଃଖ ଆମ ଜୀବନରେ ଆସିଥିଲା ଏ ସମସ୍ୟାକୁ ଆମେ ଦୁଇଭାଇଭଉଣୀ ମିଶି ସବୁ ଦୂରକରିଥିଲୁ କ'ଣ କରିବୁ ଜୀବନ ଅଛି ମାନେ ଦୁଃଖଟେ ନିଶ୍ଚିନ୍ତ ଭାବରେ ଅଛି